ମୁଁ ମଗେଇଥିବା ଖାଦ୍ୟର ଜିନିଷକୁ ବାତିଲ୍ କରିବାକୁ ଚାହୁଁଛି ଏଥିପାଇଁ ଯେ ମୁଁ ମଗେଇଥିବା ସମୟ ଗୋଟାଏରେ ଥିବାବେଳେ ଏହା ମୋ ପାଖରେ ଚାରିଟାରେ ଆସି ପହଞ୍ଚିଥିଲା ଯେହେତୁ ଖାଇବାର ସମୟ ଗଡ଼ି ଯାଇଥିଲା ସେଥିପାଇଁ ମୁଁ ଏହାକୁ ବାତିଲ୍ କରିବାକୁ ଚାହୁଁଛି ଏବଂ ଖାଦ୍ୟରେ ଜିନିଷଗୁଡ଼ାକ ବାସି ଥିଲା ଏବଂ ଥଣ୍ଡା ମଧ୍ୟ ହୋଇଯାଇଥିଲା ସେଥିପାଇଁ ମୁଁ ମଗେଇଥିବା ଜିନିଷ ଖାଦ୍ୟଗୁଡ଼ିକୁ ମୁଁ ବାତିଲ୍ କରିବାକୁ ଚାହୁଁଛି ଏବଂ ଆଶା କରୁଛି ଯେ ଏ ଜିନିଷଗୁଡ଼ିକ ପୁନର୍ବାର ମଗେଇଲେ ଏହା ମୋ ପାଖରେ ଠିକ୍ ସମୟରେ ଆସି ପହଞ୍ଚିବ ଏବଂ ଖାଦ୍ୟଗୁଡ଼ିକ ସୁସ୍ୱାଦୁ ହେଇଥିବ ଏବଂ ଆପଣଙ୍କୁ ଠିକ୍ ସମୟ ଏବଂ ଠିକ୍ ପଇସା ମଧ୍ୟ ମିଳିପାରିବ